ହ୍ୟାଲୋ ଆପଣ ବିଜୟ ଡ୍ରାଇଭର କହୁଛନ୍ତି ତ ମୋର ଜଣେ ସାଙ୍ଗ ଆପଣଙ୍କ ନମ୍ବର ଦେଲା ଆମେ ନୟାଗଡ଼ ଟିକିଏ ଯାଇପାରିବା ତ ଦେଖନ୍ତୁ ସଠିକ୍ ନୟାଗଡ଼ ବିଷୟରେ ମୁଁ କିଛି ଜାଣିନି ଆପଣ ମୋତେ ଠିକ୍ ଜାଗାରେ ପହଁଞ୍ଚାଇ ପାରିବେ ତ ହଁ ଆପଣ ଆସନ୍ତୁ ଦେଖନ୍ତୁ ଆପଣଙ୍କୁ ନୟାଗଡ଼ ଯିବା ସମୟରେ ଆପଣଙ୍କ ଡ୍ରାଇଭିଂ ଶୈଳୀ ମୋତେ ବହୁତ ଭଲ ଲାଗିଲା ଏବଂ ଆପଣଙ୍କ କଥାବାର୍ତ୍ତା ଏବଂ ଆଚାର ବ୍ୟବହାର ଅତି ଉତ୍ତମ ଅଟେ ଆପଣ ଠିକ୍ ସମୟରେ ମୋ କାର୍ଯ୍ୟସ୍ଥଳୀରେ ମୋତେ ପହଁଞ୍ଚାଇ ଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି ଆପଣଙ୍କ ଋଣ ମୁଁ ଠିକ୍ କେବେ ସୁଝିପାରିବି ନାହିଁ